ଭାରତର ଶିକ୍ଷା କ୍ଷେତ୍ରରେ ବହୁତ ଦୁର୍ବଳ ଦେଖାଯାଉଛି କେମିତି ନା ଶିକ୍ଷା ଆମର ଯେତେ ଆଗକୁ ନେଲେ କ'ଣ ହେବ ଏତେ ଏତେ ଟଙ୍କା ଖର୍ଚ୍ଚ କରାଯାଉଛି ଗୋଟେ ବିଦ୍ୟାଳୟରେ ହେଉ କିମ୍ବା ଯେକୌଣସି ସରକାରୀ ଶିକ୍ଷାନୁଷ୍ଠାନରେ ହେଉ ବହୁତ ଖର୍ଚ୍ଚ ହେଉଛି କିନ୍ତୁ ସେଇଟାକୁ ଠିକ୍ ବିନିଯୋଗ କରିପାରୁନାହାନ୍ତି ସେଥିପାଇଁ ଛୁଆମାନେ କିମ୍ବା ଦୁନିଆରେ ଯେତେ ସବୁ ଇଏ ଅଛନ୍ତି ସେମାନେ ସବୁ ଶିକ୍ଷାଠୁ ବହୁତ କମ୍ରେ ଇଏରେ ରହୁଛନ୍ତି ଆଉ ସେମାନେ ଲାଷ୍ଟ୍କୁ ଦାଦନରେ ଯାଇକରି ଖଟୁଛନ୍ତି ଶିକ୍ଷା ଟିକିଏ ମାନେ ସେମାନଙ୍କୁ ଟିକେ ଭଲ ଟ୍ରେନିଂ ଦେଇକି ଟିକିଏ ଶିକ୍ଷାଟାକୁ କେମିତି ଆଗେଇ କରି ଟିକିଏ ଭଲସେ ଇଏ କରି ରଖିଲେ ସେମାନେ ଟିକିଏ ଭଲ ଶିକ୍ଷା ଗ୍ରହଣ କରିଥାନ୍ତେ ଆଉ ଛୁଆମାନେ ଏଣେ ତେଣେ ବୁଲିକି ଏଠି ସେଠି ପଇସା ଆଜିକାଲି ବହୁତ ଖର୍ଚ୍ଚ ନକଲେ ପାଠ ହେଉନାହିଁ ଏଠି ସେଠି ଛୁଆକୁ ଦେଉଛନ୍ତି ଆଉ ଯାହାର ନାହିଁ ସେ ଛୁଆ ମୂର୍ଖ ବି ରହିଯାଉଛନ୍ତି ଏହିସବୁକୁ ଟିକିଏ ଗୁରୁତ୍ୱର ଦେଇକରି ଶିକ୍ଷାନୁଷ୍ଠାନରେ ଟିକିଏ ଉନ୍ନତି କଲେ ସବୁ ଛୁଆ ଶିକ୍ଷିତ ହୋଇଥାନ୍ତେ ଆଉ ଯଦି ଏମିତି ଶିକ୍ଷାକୁ ଟିକିଏ ଭଲ ନ କରାଯାଏ ତା'ହେଲେ ସେମାନେ ଲାଷ୍ଟ୍କୁ ଦାଦନରେ ଯାଇକରି ଖଟିକି ରହିବେ